ମୁଁ ଫ୍ରି ଫାୟାର୍ ଖେଳକୁ ମୋତେ ଭଲ ଲାଗେ ମୁଁ ଫ୍ରି ଫାୟାର୍ରେ ମୁଁ ବୋୟା କରେ ଓ ବୋୟା କରେ ଓ ପ୍ରୋ ପ୍ଲେୟର୍ ମୁଁ ମୋ ଫ୍ରି ଫାୟାର୍ ଗନ୍ ଏ କେ ଫୋର୍ଟି ସେଭେନ୍ ଏ କେ ଫୋର୍ଟି ସେଭେନ୍ ଡେଜିଟିଗଲ ଏମ୍ ପାଞ୍ଚଶହ ଗ୍ରନେଟ୍ ଗ୍ଲୁବଲ୍ ଗ୍ଲୁବଲ୍ ସ୍କିନ୍ ଓ ଏମ୍ ୱାନ୍ ଏଇଟି ସେଭେନ୍ ଏମ୍ ପି ଫୋର୍ଟି ଏମ୍ ପି ଫାଇଭ୍ ଏମ୍ପି ଫାଇଭ୍ ଗନ୍ ସବୁ ସ୍କିନ୍ ଅଛି ଓ ମୋ ଲିଷ୍ଟରେ ଅନେକ ସାଙ୍ଗ ଅଛନ୍ତି ଓ ବି ଅଛନ୍ତି ଆମ ଆମ ଫ୍ରି ଫାୟାର୍ କ୍ୟରେକ୍ଟର୍ କ୍ୟରେକ୍ଟର୍ ରୋଲାଣ୍ଡୋ କେଲି ମେକ୍ସି ମେକ୍ସି ଓ ଓ ମୁଁ ଫ୍ରି ଫାୟାର୍ରେ ବୋୟା ଅଧିକ ତାଙ୍କରେ କ୍ଲାସ୍ ମୁଁ ଗ୍ରାଣ୍ଡ ମାଷ୍ଟର୍ ବି ଅଛେ ଓ ଗାଁରେ ବି ଆର୍ ରିଙ୍ଗରେ ବି ମୋ ଗ୍ରାଣ୍ଡ ମାଷ୍ଟର୍ରେ ଅଛି ଓ ମୁଁ ଅଧିକ ଅଧିକ ଟାଇମ୍ ଖେଳେ ନାହିଁ ଓ କମ୍ ଖେଳେ ଓ ମୁଁ ଭଲ ଖେଳେ ଆମ ଗାଁରେ ମୁଁ ମୁଁ ପ୍ରୋ ପ୍ଲେୟାର୍ ଆଉ ମୋତେ ଫ୍ରି ଫାୟାର୍ ଖେଳିବାକୁ ଭଲ ଲାଗେ ପବ୍ ଜି ମୋତେ ଭଲ ଲାଗେ ନାହିଁ ଫ୍ରି ଫାୟାର୍ ମୋତେ ଅଧିକ ଭଲ ଲାଗେ ଖେଳିବାକୁ ଓ ଫ୍ରି ଫାୟାର୍ ଫ୍ରି ଫାୟାର୍ରେ ଫ୍ରି ଫାୟାର୍ରେ ମୋର ଅଧିକ ସାଙ୍ଗ ଅଛନ୍ତି ଆମ ଗାଁରେ ଅଧିକ ସାଙ୍ଗ ଅଛନ୍ତି ମୋର ଫ୍ରି ଫାୟାର୍ ଖେଳନ୍ତି ମିଶିକିରି ଆମର ଆମର ଗୋଟିଏ ଫ୍ରି ଫାୟାର୍ ଅଛି ଫ୍ରି ଫାୟାର୍ ଖେଳିବାକୁ ଓ ଫ୍ରି ଫାୟାର୍ ଖେଳି ଆମେ ଭଲ ଲାଗେ ଆମକୁ ଓ ଭଲ ଲାଗେ ଆମକୁ